ହଁ କୁହନ୍ତୁ ହଁ ପରିବା ନେବେ ପରିବା ଦୋକାନରେ ପରିବା ମିଳେ ଆଉ ପରିବା ଦୋକାନକୁ କଲ୍ କରିଛନ୍ତି ପରିବା ତ ଦିଆହେବ ଆଉ କହୁନାହାନ୍ତି ଝୁଡ଼ଙ୍ଗ କିଲୋ ଅଶୀ ଟଙ୍କା ଭଣ୍ଡା କିଲୋ ଚାଳିଶ ଟଙ୍କା କଖାରୁ କିଲୋ ଚାଳିଶ ଟଙ୍କା ଭେଣ୍ଡି କିଲୋ ତିରିଶ ଟଙ୍କା କାକୁଡ଼ି କିଲୋ କୋଡ଼ିଏ ଟଙ୍କା ଗାଜର କିଲୋ ତିରିଶ ଟଙ୍କା କଲରା ପଚାଶ ଟଙ୍କା ଆଉ ଆଉ କ'ଣ ନେବେ ପୋଟଳ ପୋଟଳ ଅଶୀ ଟଙ୍କା ବାଇଗଣ କ'ଣ କହିଲେ ଆଜ୍ଞା ପାଣି ପକା ତ ନାହିଁ ଆମେ ଭଲ ପରିବା ହିଁ ରଖୁଛୁ ସବୁ ଆଉ ଭଲ ଅଛି ସବୁ ଯାକ ଭଲ ପରିବା ଅଛି ଆଉ ପୁରା ଫ୍ରେଶ୍ ଅଛି ସବୁ ପରିବା ଫ୍ରେଶ୍ ଅଛି ଆପଣ କେଉଁଟା ନେବା ପାଇଁ ଚାହୁଁଛନ୍ତି କହୁନାହାନ୍ତି ଆଚ୍ଛା ହଉ ହଁ କମ୍ କରିବା କରିବା ଆପଣ ଆସନ୍ତୁ ନେଇକି ଯିବେ ଆଉ କମ୍ ତ କରିବା ଆଉ ଏତେ ନା ନା ଆମର ପରିବା ପୁରା ଫ୍ରେଶ୍ ପରିବା ଆଉ ତା ସାଙ୍ଗରେ ଫ୍ରି ବି ଦିଆହେଉଛି ଆପଣଙ୍କୁ ନା ନା ନା ତା ସାଙ୍ଗରେ ଫ୍ରି ଆପଣଙ୍କୁ ଧନିଆପତ୍ର ଦିଆହେଉଛି ଲଙ୍କା ଦିଆହେଉଛି ଆଉ ଲେମ୍ବୁ ବି ଦିଆହେଉଛି ସେଇ ହିସାବରେ ଆପଣ ଆସିକି ନେବେ ଆଉ ଆମ ପାରିବା ସବୁବେଳେ ଫ୍ରେଶ୍ ଥାଏ ଆପଣ ଆସିକି ନେବେ ଖାଇବେ କହିବେ ସବୁ ପରିବା ସନ୍ତୁଳା କରିବେ ଡାଲମା କରିବେ ଆମକୁ ଆସିକି ଜଣାଇବେ ପରିବା ଖାଇବା କେମିତି ଲାଗିଲା କେମିତି କ'ଣ ହେଲା ଆପଣ ନେଇଯାଆନ୍ତୁ ଏକାଥରେ ସବୁ ନେଇଯାଆନ୍ତୁ ଆଗକୁ ଘାଣ୍ଟ ଆସୁଛି ଘାଣ୍ଟ କରିବେ ଛାଡ଼ଖାଇ ଆସୁଛି ଛାଡ଼ଖାଇରେ ଆମିଷ କରିବେ ତାସାଙ୍ଗରେ ଘାଣ୍ଟ ଯେଉଁମାନେ ସାଧା ଖାଆନ୍ତି ସେମାନଙ୍କ ପାଇଁ ଘାଣ୍ଟ କରିଦେବେ ଟିକିଏ ସବୁ ପରିବା ପକାଇକି ଟିକିଏ ଘାଣ୍ଟ କରିଦେବେ ଖାଇବେ ଆଉ କାକୁଡ଼ି ଅଛି କାକୁଡ଼ି କିଲୋ କୋଡ଼ିଏ ଟଙ୍କା କହିଥିଲି ଆପଣଙ୍କୁ ସବୁ ଅଛି ଆମର ଏଇ ପାଣିକଖାରୁ ବି ନେଇଯାଆନ୍ତୁ ଲାଉ ନେଇଯାଆନ୍ତୁ ଘାଣ୍ଟରେ ପକାଇଦେବେ ଟିକିଏ ଆଉ ଓଉ ବି ଆସିଛି ଏବେ କାର୍ତ୍ତିକ ମାସ ଚାଲିଛି ଓଉ ନେଇଯିବେ ଟିକିଏ ଖଟା କରିକି ଖାଇଦେବେ ଆଉ ଆଜ୍ଞା ଟମାଟୋ ରେଟ୍ଟା ଟିକିଏ ଅଧିକ ବଢ଼ିଯାଇଛି ସେଥିପାଇଁ ଲୋକମାନେ ଟମାଟୋ ଟିକିଏ ପସନ୍ଦ କରୁନାହାନ୍ତି ଏବେ ନେବାପାଇଁ ଆଉ ସେଥିପାଇଁ ଓଉ ନେଇଯାଉଛନ୍ତି ଓଉ ଟିକିଏ ନେଇଯିବେ ଏବେ ତ କାର୍ତ୍ତିକ ମାସ କାର୍ତ୍ତିକ ମାସରେ ଆପଣ ଭାତଟେ ଅରୁଆ ଭାତ ଟିକିଏ ଡାଲମା ଟିକିଏ ଆଉ ଓଉ ଟିକିଏ ପକେଇକି ଖଟା କରିଦେଇକି ଖାଇଦେବେ ଆଉ ହଉ ମୁଁ ଦେଇଦେଉଛି ଆପଣ ନେଇଯାଆନ୍ତୁ ଆସିକି ଆଉ ହଉ